ଭାରତ ଏକ ଲୋକ ପ୍ରିୟ କ୍ରୀଡ଼ା ଦେଶ କହିଲେ ଚଳିବ ସେଠାରେ ଭାରତରେ ଯେତିକ ଲୋକ ଅଛନ୍ତି ସମସ୍ତେ ଖେଳକୁ ଭଲପାଆନ୍ତି ଛୋଟ ଠାରୁ ଆରମ୍ଭ କରି ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ସମସ୍ତେ କ'ଣ କରନ୍ତି ଖେଳକୁ ଭଲପାଇଥାନ୍ତି ଖେଳ ଭାରତରେ ବିଭିନ୍ନ ପ୍ରକାର ଆମେ ଖେଳିଥାଉ ଛୋଟବେଳେ ଆମେ ବିଭିନ୍ନ ପ୍ରକାର ଖେଳିଥାଉ ଛୋଟବେଳେ ଆମେ କେତେପ୍ରକାର ଲୁଡ଼ୁ ଇଏ ସବୁ କେତେପ୍ରକାର ଖେଳିଥାଉ ଏବଂ କିନ୍ତୁ ଭାରତରେ ଲୋକମାନଙ୍କ ଭିତରେ କେତେଗୁଡ଼ିଏ ଖେଳ ଫେମସ୍ ଭାବରେ ହୋଇକି ରହିଛି ଯେମିତି କ୍ରିକେଟ୍ ହକି କିମ୍ବା ଖୋ ଖୋ କବାଡ଼ି ଏସବୁ ଖେଳ ବହୁତ ଭାରତରେ ପ୍ରସିଦ୍ଧ ଲାଭ କରିଛି ଭାରତ ଅନ୍ତର୍ଜାତିକ ଓ ଜାତୀୟ ସ୍ତରରେ ମଧ୍ୟ କେତେଆଡ଼କୁ ଯାଇକି ପ୍ରାଇଜ୍ ଜିତିକି ଆଣିଛନ୍ତି ଆମ ଦେଶ ଦେଶର ଖେଳାଳିମାନେ ଆମ ଦେଶର ନାଁ କରିଛନ୍ତି ସେମାନେ ଆମ ଦେଶ ପାଇଁ ଯାଇକି ଖେଳିଛନ୍ତି ଏବଂ ସ୍ଵର୍ଣ୍ଣ ପଦକ ସବୁ ଲାଭ କରିଛନ୍ତି ସେଥି ମଧ୍ୟରୁ ବିରାଟ କୋହଲି ଧୋନି ରୋହିତ୍ ଶର୍ମା କ୍ରିକେଟଟ୍ମାନେ ଯେଉଁମାନେ ସେମାନେ ବହୁତ ଫେମସ୍ ଅଛନ୍ତି ଯେଉଁମାନେ କ୍ରିକେଟ୍ରେ ବହୁତ ସୁନାମ ଅର୍ଜନ କରିଛନ୍ତି ଆମ ଦେଶ ଭାରତର ଜାତୀୟ ଖେଳ ହକି ହୋଇଥିଲେ ମଧ୍ୟ କ୍ରିକେଟ୍ ଭାରତ ବହୁତ ଲୋକ ପ୍ରିୟ ଅର୍ଜନ କରିଛି ଯାହା ଫଳରେ କି ଲକ୍ଷ ଲକ୍ଷ ସଂଖ୍ୟାର ଲୋକ ଟିକେଟ୍ କାଟି ଷ୍ଟାଡ଼ିୟମ୍କୁ ଯାଇ ଖେଳ ଦେଖୁଛନ୍ତି ଆଉ ଖେଳର ସହିତକୁ ମନୋରଞ୍ଜନ କରୁଛନ୍ତି ଏବଂ ତମେ ଆପଣମାନେ ଜାଣିଥିବେ ସମସ୍ତେ ଯେତେବେଳେ କ୍ରିକେଟ୍ ଖେଳ ହୋଇଥାଏ ସେତେବେଳେ ଘରରେ ସବୁ ସବୁ ଲୋକ ଆଜିକାଲି ମହିଳାମାନେ ବି ମଧ୍ୟ କ୍ରିକେଟ୍ ପ୍ରେମୀ ହେଲେଣି ମହିଳାମାନେ ବି କ୍ରିକେଟ୍ ଖେଳ ଦେଖୁଛନ୍ତି ଖେଳୁଛନ୍ତି ବି ସେମାନେ ସମସ୍ତେ କିଛି ଫାଇନାଲ୍ ମ୍ୟାଚ୍ ହେଲେ ସମସ୍ତେ ବସିକି ଖେଳ ଦେଖୁଛନ୍ତି ଆଉ ଖେଳକୁ ମନୋରଞ୍ଜନ କରୁଛନ୍ତି